ମୁଁ ପିଲାଦିନେ ଲୁଚକାଳି ଲୁଡୋ ଏବଂ ତାସ ଖେଳିଥାଏ ଲୁଚକାଳି ଖେଳିବାର ନିୟମ ହେଉଛି ସେଥିରେ ଜଣେ ଚୋର ହେବ ଏବଂ ବାକି ସମସ୍ତେ ଯାଇଁ ଲୁଚିଯିବେ ଲୁଚକାଳିର ନିୟମ ଏହିକି ଯେ ଯଦି ଚୋର ଜଣକୁ ପ୍ରଥମେ ଦେଖୁଛି ତେବେ ତାହାକୁ ଏକ ବୋଲି କହିବ ଏହିଭଳି ଭାବେ ସେ ସମସ୍ତଙ୍କୁ ଦେଖିବା କ୍ଷଣି ଦୁଇ ତିନି କ୍ରମାନୁସାରେ ବଢ଼ି ଚାଲିବ ଏବଂ ଯଦି ସେ ସମସ୍ତଙ୍କୁ ଖୋଜି ନେଉଛି ତେବେ ପ୍ରଥମ ଯାହାକୁ ସେ ଏକ କହିଥିବ ସେ ହିଁ ଚୋର ହେବ କିନ୍ତୁ ପ୍ରଥମେ ଜଣକୁ ଏକ କହିଲା ପରେ ଯଦି କେହି ତାକୁ ପାସ୍ ଦେଇ ଦେଉଛନ୍ତି ତା ହେଲେ ସେ ଆଉ ଚୋର ହେବ ନାହିଁ ଏବଂ ପ୍ରଥମରୁ ହୋଇଥିବା ଚୋର ପୁଣିଥରେ ଚୋର ହୋଇଥାଏ ଏହିଭଳି ଭାବେ ଆମେ ଖେଳଗୁଡ଼ିକୁ ଖେଳିବା ପାଇଁ ପସନ୍ଦ କରିଥାଉ